ଓଡ଼ିଆ ଚଳଚ୍ଚିତ୍ରର ଲୋକମାନେ ବା ଷ୍ଟାର୍ ମାନଙ୍କୁ ବହୁତ ନିନ୍ଦା କରନ୍ତି କାହିଁକିନା ସେମାନେ ଫେମସ୍ ହେଲା ପରେ ସେମାନଙ୍କର ସେମାନଙ୍କର ଭାବ କଥାବାର୍ତ୍ତା କିମ୍ବା ସେମାନଙ୍କର ସବୁକିଛି ଚେଞ୍ଜ ହେଇଯାଉ ଥାଏ ସେଥିପାଇଁ ବୋଲି ସେମାନେ ସେମାନଙ୍କୁ ଲୋକମାନେ ନିନ୍ଦା କରନ୍ତି ସବୁ ବାଧାରେ ଦିଅନ୍ତି ଏବଂ ସେ ଙ୍କ ବିଷୟରେ ଭାବନ୍ତି ଯେ ସବୁ ହେଉଛି ମିଥ୍ୟା ଏବଂ ଲୋକମାନେ ମଧ୍ୟ ଷ୍ଟାର୍ ମାନଙ୍କୁ ବହୁତ ଗୁରୁତ୍ୱ ଦିଅନ୍ତି କିନ୍ତୁ ଷ୍ଟାର୍ମାନେ ଲୋକମାନଙ୍କୁ ଏତେ ଇମ୍ପୋଟାଣ୍ଟ ଦେଇନଥାନ୍ତି କାହିଁକିନା ତେଣୁ ଜଣେ ଜଣେ ଷ୍ଟାର୍ ହେଲା ପରେ ତାଙ୍କର ଭାବବିହଳ କଥାବାର୍ତ୍ତା ଜୀବନଶୈଳୀ ସବୁ କିଛି ପରିବର୍ତ୍ତନ ହେଇଥାଏ ଏବଂ ସେହି ପରିବର୍ତ୍ତନ ହେବା ଯୋଗୁଁ ଲୋକମାନଙ୍କ ପାଖରେ ସେମାନେ ଖରାପ ହେଇଯାଇଥାନ୍ତି ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ ବୋଲେ ସେମାନଙ୍କୁ ପାଖରେ ପଡ଼ିବ ସେମାନଙ୍କର କଥାବାର୍ତ୍ତା ଶୁଣିବାକୁ ପଡ଼ିବ ବହୁତ କିଛି ନିନ୍ଦା ଶୁଣିବାକୁ ପଡ଼ିବ ଏବଂ ସଫଳ ହବାକୁ ହେଲେ ବହୁତ କିଛି ସଂଘର୍ଷ କରିବାକୁ ପଡ଼ିଥାଏ ଏହା ଷ୍ଟାର୍ମାନଙ୍କର ଏବଂ କଳାକାରମାନଙ୍କର ବିଷୟରେ କିଛି ବାସ୍ତବ ଏବଂ ଝିଅ ବାସ୍ତବ କଥା ଯାହା ଆମ ଇଣ୍ଡଷ୍ଟ୍ରି ଲୋକମାନେ ବା ଆମ ସମାଜରେ ଏସବୁ ହେଇ ଆସିଛି ଏବଂ ହେଉଛି ମଧ୍ୟ ଯାହାଫଳରେ ସେମାନେ ନିର୍ଦ୍ଧିତ ହେଇଥାଉଛନ୍ତି